ମୁଁ ଚାଉଳ ନେଇଥାନ୍ତି ତ ଆପଣଙ୍କ ଦୋକାନରେ କ'ଣ କ'ଣ ଚାଉଳ ଅଛି ଟିକିଏ କହିବେ ମୁଁ ଅରୁଆ ଚାଉଳ ସେଇ ପାଞ୍ଚ କେଜି ନେଇଥାନ୍ତି ଉଷୁନା ଚାଉଳ ପାଞ୍ଚ କେଜି ନେଇଥାଆନ୍ତି ଆଉ ଆଉ ଭଲ ଚାଉଳ ତ ଧାନ ଫାନ ବାହାରିବନି ତ ଆଉ ଜାଣିଛ ଏ ଯେଉଁ ସହରରେ ଯେଉଁ ଢାବା ନାହିଁ ତାରିଣୀ ଢାବା ଭାଇ ମାନେ ତମେ ସେଇଟା ଶୁଣିଛ ନା ସେଇମାନେ ମାନେ କେତେ ମାନେ ଭଲ କହିଲ ତାଙ୍କ ମାନେ ତାଙ୍କ ଢାବାରେ ମାନେ କେତେ ଭଲ ଖାଇବା ତାଙ୍କର କେତେ ପରିଷ୍କାର ପରିଚ୍ଛନ୍ନ ଆଉ ତାଙ୍କ ଲୋକମାନେ କେତେ ମାନେ ଭଲସେ ପୂରାପୂରି ଲୋକମାନଙ୍କର ସେବା କରିବା ମାନେ ସବୁ ଜିନିଷ ବୁଝିବେ ସବୁ ଆଣିକି ଖାଇବାକୁ ଦେବେ ଆଉ ତମେ ଯେତେଥର ଖାଇବ ତମକୁ ସେତେଥର ଆଣିକି ଦେବେ ଭଲନା ଭାଇ

ହଁ ଆଉ ମାନେ ଯେତେ ସବୁ ମାନେ ଦେଖିଛି ଢ଼ାବା ସବୁ ମାନେ କ'ଣ କହିଲ ବହୁତ ମାନେ ବାସି ଖାଇବା ଦିଅନ୍ତି କିନ୍ତୁ ତାଙ୍କ ଢାବାରେ ପୂରା ଏକ ନମ୍ବର ଖାଇବା ବାସି ଖାଦ୍ୟ ଟୋଟାଲ୍ ମାନେ ରଖନ୍ତିନି ପୂରା ଫ୍ରେଶ୍ ଖାଦ୍ୟ ମାନେ ସବୁବେଳେ ମାନେ ଦିଅନ୍ତି ଆଉ ଖାଇବାର ପୂରାପୂରି ପରିଷ୍କାର ପରିଚ୍ଛନ୍ନ କମ୍ ମସଲା ମସଲା ତେଲରେ ପୂରାପୂରି ବହୁତ ଭଲ ଖାଦ୍ୟ ସବୁ ଖାଇଛ ତ ମୁଁ ଆଉ କଁ କହିବି ମୁଁ ବି ଏଇ ଯାଇଥିଲି ଏଇ ଦୁଇଦିନ ତଳେ ବହୁତ ମାନେ ଭଲ ଲାଗିଲା ମୁଁ ପରିବାର ସହିତ ଯାଇଥିଲି ଖାଇଲୁ ସେଠି ହଉ ହଉ ହଉ ହଉ ମୁଁ ଯା ହଁ